ମାଛ ଧରିବାକୁ ବହୁତ ଭଲ ଲାଗେ ଏବଂ ମଜା ବି ଲାଗେ ମାଛ ଧରିବାକୁ ଆମେ ଯେତେବେ ସାଙ୍ଗସାଥି ମେଳେରେ ପ୍ରସ୍ତୁତ ହେଇଥାନ୍ତୁ ପ୍ରାୟତଃ ସେତେବେଳେ ମଶାରି ଧରିକି ଯାଆନ୍ତୁ କାରଣ ମଶାରି ମାଧ୍ୟମରେ ଛୋଟ ଛୋଟ ମାଛ ବି ଧରୁ ଏବଂ ଚିଙ୍ଗୁଡ଼ି ବି ଧରୁ ଜାଲ ବି ଧରିକିରି ଯାଉ ଜାଲ ଫିଙ୍ଗିକିରି ବଡ଼ ମାଛ ବି ଧରିଥାଉ ପୋହଳ ଧରିଥାଉ କାରଣ ପୋହଳା ମାଧ୍ୟମରେ ଯେଉଁଠି ପୋହଳା ପକାଏ ପୋହଳ ସି ଭିତରେ ହାତ ପୁରେଇ ମାଛ ଧରୁ ମାଛ ଧରିବା ସମୟରେ ପ୍ରାୟତଃ ଆମେ ଗୀତ ଗାଇନଥାଉ ମନେ ମନେ ଗୀତ ଗାଇଥାନ୍ତୁ ଆମର ଲକ୍ଷ୍ୟ ଥାଏ ଯେ କେନ୍ତି ମାଛ ଧରାକୁ ଆମେ ସଫଳ କରିବା ପରସ୍ପରକୁ ମାଛ ଯେତେବେଳେ ବେଶୀ ମାଛ ହୁଏ ମାଛ ଜାକକୁ ଆମେ କେମିତି ଥରେକ ଗଲେ ଚାରି କିଲୋ ପାଞ୍ଚ କିଲୋ ମାଛ ଆଣିବା ମାଛ ପରସ୍ପରକୁ ଉତ୍ସାହିତ ଭାବେ କରି ଘରକୁ ମାଛ ଧରିକି ଆଣିବା ଘରେ ସମସ୍ତେ ଦେଖିଲେ କିନ୍ତୁ ଉତ୍ସାହିତ ହେବେ ଏଇ ଦୁନିଆଁ ଆମେ ଯନ୍ତ୍ରପାତି ଧରିକି ଯାଉ ଏବଂ ଦୁନିଆଁ ଭାବନା ନେଇକିରି ମାଛ ଧରାକୁ ଆମେ କେମିତି ସଫଳ କରିବୁ ସେହି ପ୍ରସ୍ତୁତ କରି ଆମେ ଯାଉ ଏବଂ ମାଛ ଧରାକୁ ସଫଳ କରି ଘରକୁ ଆସିଥାଉ